ମୁଁ ମୋ' ବଗିଚା ପାଇଁ କୋଡ଼ି ଫାଉଡ଼ା ହାତ କୋଡ଼ି କୋଦାଳ ଶାବଳ କଟୁରୀ ଏଇସବୁ ଉପକରଣ ବ୍ୟବହାର କରେ କୋଡ଼ି ଏ ଫାଉଡ଼ା ଫାଉଡ଼ା କଣ ପାଇଁ ବ୍ୟବହାର କରେ ଧର ମୁଁ ଗୋଟେ ଶାଗ ବୁଣିବାକୁ ଚାଁହୁଛି ବାଡ଼ିରେ ଆଗ ସେ ଫାଉଡ଼ା ରେ ମୁଁ ମାଟିକୁ ଭଲ ଭାବରେ ହାଣି ତାକୁ ଗୁଣ୍ଡ କରି ତା ଦେହରେ ଶାଗଟେ ବୁଣେ ଶାଗଟେ ବୁଣିଲେ ସେ ଭଲ ଶାଗ ହୁଏ ତାପରେ ହାତ କୋଡ଼ି ତାର ଆଉ କିଛି ଫସଲ ମୁଁ ଲଗେଇଛି ଯଦି ତା ଭିତରେ କିଛି ଘାସ ଫାସ ହେଲା ମୁଁ ହାତ କୋଡ଼ିଟେ ଧରିକିରି ସେ ଘାସ ଟି କି ମୁଁ ଖୋଳେ ଖୋଳିକି ବାହାର କରିଦିଏ ତାପରେ ଶାବଳ କୋଦାଳ ଶାବଳ କୋଦାଳ ରେ ଯଦି ଗୋଟେ ଆମ୍ବ ଚାରା ଲଗେଇଲି କିମ୍ବା ନଡ଼ିଆ ଚାରାଟେ ଲଗେଇଲି ମୁଁ ସ ପ୍ରଥମେ ତା ଦିହରେ ସବୁ ଖୋଳେ ଖୋଳିଲା ପରେ ତାକୁ ସେ ସେ ଚାରା କୁ ମୁଁ ଲଗାଏ ଆଉ କଟୁରୀ ମାନେ ବାଡ଼ି ଚାରିପଟେ କି କି ବଗିଚା ଚାରିପଟେ କିଛି ବଡ଼ ବଡ଼ ଗଛ ଅଛି ତାର ଡାହି ପଡ଼ିକି ଛାଇ ହେଉଛି ସେଠି କଟୁରୀ ଟେ ବ୍ୟବହାର କରି ସେହି ଡାହିଟିକୁ ହାଣି ଦିଏ ଯେମିତି ମୋର ଗଛଟେ ଭଲ ଭାବରେ ଖରାଟେ ପାଉଥିବ ଆଉ ଭଲ ପାଣି ପାଉଥିବ ଏଇଭଳି ସବୁ ମୁଁ କରେ ଆଉ ତେଣୁ ଏଇ ସବୁ ଉପକରଣକୁ ମୁଁ ଏମିତି ଭାବରେ ବ୍ୟବହାର କରେ